ହଁ ହ୍ୟାଲୋ କୁହ

ହଁ ହଁ ମୋ ନା ଆପଣ କିଏ ସଂଯୁକ୍ତା ମହାନ୍ତି କହୁଛନ୍ତି ହଉ କୁହ କ'ଣ ଦରକାର୍ ଥିଲା ହଁ ଏବେ ତ ସରକାର ଧାନ ବହୁତ ଭେରାଇଟିର ଆସୁଛି କୁ ବହୁତ ଭେରାଇଟିର ଆସୁଛି ଆଉ ମାନେ ଆସୁଛି ଭଲ ଆଗ ଅପେକ୍ଷା ଏବେ ବହୁତ ଇଏରେ ଅମଳ ଭଲ ଆସୁଛି କିନ୍ତୁ ଭେରାଇଟି ବି ବହୁତ ରକମ ଅଛି ସେଥିରେ ସେଇ ବିହନ ଇଏରେ ଲେଖା ଅଛି ନା ତମକୁ ଯୋଉଟା ନେବ ତମେ ସେଇଟା ବିଷୟରେ ଆମେ ବୁଝେଇଦେବୁ ତା'ପରେ ବିଶୋଧନ କରିକି କଲେ ସବୁ ଜିନିଷ ବି ଅଧିକ ଅମଳ ଆସିବ ନେଇକି ଯେ ସେମିତି ବୁଣି ଦେବ ଆଉ କ'ଣ ଅମଳ ଆସିବ ନାଇ ଗୋ ତା'କୁ ଯେମିତି ଭାବରେ କରିବ ସେ ସେମିତି ଅମଳ ଦେବ ଆଉ ସବୁ ଭେରାଇଟିର ଆମ କତିରେ ଅଛି ସାର ବି ଆସୁଛି ଏବେ ସାର ଦିଆହେଉଛି ମାନେ ମଞ୍ଜି ପରିବା ମଞ୍ଜି ଧାନ ସବୁ ଯାହା ଚାହିଁବ ଏଇଠୁ ନେଇପାରିବ କୀଟନାଶକ ଔଷଧ ଏଇଠୁ ସବୁ ଦିଆହେଉଛିି

ତମର କ'ଣ କ'ଣ ଦରକାର ସେଇଟା କହିଲେ ଆମେ ସେଇ ହିସାବରେ ତମକୁ ଦେବୁ ବୁଝେଇବୁ ନେବୁ ହଁ ସେ ତମର ଯେ ଧାନ ନେବ ଧାନରେ ବି ବହୁତ ଭେରାଇଟି ଅଛି ତା'କୁ କୋଉ ଧାନ କେତେ ଦିନ ଅମଳ ହେବ କେମିତି କ'ଣ ଆସିବ ସବୁ କେତେ ରେଟ୍ କ'ଣ ସବୁ ସେଇ ବିଷୟରେ ଆମେ କହିଦେବୁ ତମେ ଆଗେ ଆସ ହ୍ୟାଲୋ ହଁ ସେଇଟା ଏଇଠିକି ଆମ କତିକି ଆସିଲା ତମେ ଜିନିଷ ଦେଖିଲା ଆମେ କହିଦେବୁ ସବୁ ନା ତମେ ଆସ ଆମ କତିକେ ଆସ ଆଉ ମୁଁ ରଖୁଛି ଆସିଲେ ମୁଁ ଏଇଠି ସବୁ ବୁଝେଇଦେବି